ଏ ମୁଁ ହେଉଛି ବିଶ୍ୱଜିତ୍ ମହାରଣା ଯାହାକି ଆମ ଗ୍ରାମ ଠାରୁ ଗ୍ରାମ ଠାରୁ ଆଉ ଡାକ୍ତରଖାନା ଯିବା ପାଇଁ ହେଲେ ବହୁତ କଷ୍ଟରେ ଲୋକମାନେ ଯିବା ଆସିବା କରନ୍ତି ଏମିତିକି ଲୋକ ଆମେ ଯାହାକି ଆମେ ପାହାଡ଼ିଆ ଅଞ୍ଚଳ ପାଖରେ ରହି ଥାଉ ପାହାଡ଼ିଆ ଲୋକ ଅଞ୍ଚଳକୁ ଜାଣିଥିବେ ଯାହାକି ଆମର ଯିବା ଆସିବା ରାସ୍ତାଘାଟ ପରିବହନ ଏବଂ ଗାଡ଼ିର ସୁବିଧା କିଛି ନଥିବାରୁ ଆମ ଲୋକମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଯିବା ପାଇଁ ହେଲେ ବହୁତ କଷ୍ଟ ଅନୁଭବ ହୋଇଥାଏ ଯେମିତିକି ରାସ୍ତାଘାଟ ବି ସେତେ ଭଲ ନାହିଁ ଯିବା ଆସିବାରେ ବହୁତ ବିପଦ ଜନକ ମଧ୍ୟ ଯାଇକି ଆମେ ଡକ୍ଟରଙ୍କ ଡାକ୍ଟର ଡାକ୍ଟର ଡକ୍ଟରଙ୍କ ଯିବା ସେ କଥା ବୋଲି ମାନେ ଦୂରରେ ଥାଉ କିମ୍ବା ଆମେ ଡାକ୍ତରଖାନା ବି ଯାଇପାରୁନୁ ଯାଇକି ପାଖାପାଖି ତ ହେଉନି ଯିବା ଆସରେ ବହୁତ ଅସୁବିଧା ହେଉଛି ଏମିତିକି ଡାକ୍ଟର ମଧ୍ୟ ରହନ୍ତି ନିଜର ଏକ କ୍ଲିନିକ୍ ଖୋଲି ଲୋକଙ୍କଠାରୁ ବହୁତ ଟଙ୍କା ଆଦାୟ କରି ଥାଉଛନ୍ତି ଏମିତିକି ପ୍ରାୟ ଲୋକମାନଙ୍କ ଠାରୁ ବହୁତ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ଭଲ ହୋଇଯିବ କହିକି ଲୋକମାନେ ଠାରୁ ପଇସା ଅଧିକ ନେଇ ଯାଉଛନ୍ତି ଏଭଳିଆ ଭାବରେ ରହିଲେ ଲୋକମାନେ କାହା ଉପରେ ଏମିତି ଭରସା କରିବେ ବାକି ଡକ୍ଟରମାନେ ଡକ୍ଟରମାନେ ବି ମଧ୍ୟ ଲୋକମାନଙ୍କୁ ଚିକିତ୍ସା କରିକିରି ମେଡିସିନ୍ ଔଷଧ କିମ୍ବା ସାଲାଇନ୍ ଆମର ଅପରେସନ ଥିଏଟର ଯାହାଦ୍ୱାରା ବି ଭଲ ଭଲ ଥିଲେ ବି ମଧ୍ୟ ଆମେ ସେଠିକୁ ଯିବାରେ ମଧ୍ୟ ବହୁତ ଅସୁବିଧା ହେଉଛି